ହଁ ପୂର୍ଣ୍ଣ ଭାଇ ଯେଉଁ ଅଟୋ ନେଇକି ଯାଇଥିଲି ମୁଁ ରମେଶ ଚନ୍ଦ୍ର ମିଶ୍ର ପାଲିର ହଁ ହଁ ସେ ବେ ଆପଣ ତ ସବୁ ପଇସା ନେଇଯାଇଛନ୍ତି ମୋର୍ନୁ ଭଡ଼ା ପଇସାଟା ଆଉ ଆପଣଙ୍କର ଅଟୋରେ ମୋର ବ୍ୟାଗ୍ଟା ରହିଯାଇଛି ସେ ବ୍ୟାଗ୍ଟା କେମିତି ମୁଁ ଫେରିପାଇବି ଆପଣ ଇଆଡ଼େ ଆସିବାର ଅଛିକି ନାହିଁ ଆସିବାର ନାହିଁ ତା'ପରେ ବ୍ୟାଗ୍ଟା ପାଇବି କେମିତି ଓଃ ହେଉ କେବେ ଏ ମଦନାପଡ଼ା ଛକରେ ଅଛନ୍ତି ହେଉ ଠିକ୍ ଅଛି ଠିକ୍ ଅଛି ମୁଁ ଯାଉଛି ସଙ୍ଗେ ସଙ୍ଗେ ବ୍ୟାଗ୍ଟା ଧରିକରି ପଳାଇଆସିବି ଧନ୍ୟବାଦ ଭାଇ